ହଁ ମୁଁ କିଛି ମନୋରଞ୍ଜନ କାର୍ଯ୍ୟ କଲା ପରେ ସମ୍ପୃକ୍ତ ଅଛି ଆଉ ମୋତେ ଏସବୁ କରିବା ଭଲ ଲାଗେ ନିଜ ମନୋରଞ୍ଜନ କରିବା ସହ ଅନ୍ୟ ଲୋକମାନଙ୍କ ମନୋରଞ୍ଜନ କରିବାକୁ ପସନ୍ଦ କରେ ମୁଁ ଥିବା ସମୟରେ ଗୀତ ଗାଇବାକୁ ପସନ୍ଦ କରେ ଆଉ ଖାଲି ଥିବା ସମୟରେ ଗପ ବହି ପଢ଼ିବାକୁ ବି ପସନ୍ଦ କରେ ଆଉ ଗୀତ ଗାଇବା ସହିତ ବାଜା ମାରିବାକୁ ବି ପସନ୍ଦ କରେ ଆଉ ତା' ସହିତ ଖେଳକୁଦ ବି ପସନ୍ଦ କରେ